ମୋ ଅନୁଭୂତିରୁ ମୁଁ ଗୋଟିଏ ରୋଷେଇ କରିବା ପାଇଁ ଚେଷ୍ଟା କଲି କିନ୍ତୁ ମୋତେ ମଟନ ବିରିୟାନି କରିବାକୁ ଆଗ୍ରହ ହେଲା କିନ୍ତୁ ମୁଁ ଶିଖିନଥିଲି ମଟନ ବିରିୟାନି କେମିତି କରାଯିବ ମୋର ଗୋଟିଏ ସାଙ୍ଗକୁ ପଚାରିଲି ସେ କହିଲା ଆଉ ୟୁଟ୍ୟୁବ ସର୍ଚ୍ଚ ମାରେ ଦେଖି କରି କରିବୁ ମୁଁ ୟୁଟ୍ୟୁବ ସର୍ଚ୍ଚ ମାରିଲି ୟୁଟ୍ୟୁବ ସର୍ଚ୍ଚ ମାରିଲା ପରେ ପାଣି ବସାଇଲି ପାଣି ବସାଇ ସସ୍ପ୍ୟାନ୍ରେ ପାଣି ବସାଇ କରି ସେଥିରେ ଅରୁଆ ଚାଉଳ ପକାଇଲି ଅରୁଆ ଚାଉଳ ଅଧା ଫୁଟିଲା ପରେ ମାଂସକୁ କଷାଇଲି ମସଲା ଫସଲା ଦେଇକି ମାଂସ କଷାଇଲି ମାଂସ କଷାଇ କରି ପୁଣି ତା'ଦେହରେ ଯେଉଁ ଢାଳିକିରି ଗୋଟିଏ ପରସ୍ତ ଢାଳିକିରି ପୁଣି ତାକୁ ଇଏ କଲି ଗରମ କରିକରି ତାହାକୁ ଢାଙ୍କୁଣୀ ଘୋଡ଼ାଇଲି ଢାଙ୍କୁଣୀ ଘୋଡ଼ାଇକି ଢାଙ୍କୁଣୀ ଚାରିପଟ ଅଟା ଦେଲି ଅଟା ଦେବା ପରେ ଗୋଲାପ ଜଳ ତା'ଉପରେ ଛିଞ୍ଚିଲି ଗୋଲାପ ଜଳ ଛିଞ୍ଚି କରି ମଟନ ବିରିୟାନି ପ୍ରସ୍ତୁତି କଲି ପ୍ରସ୍ତୁତି କରିବା ଭିତରେ ଆମ ଘର ପରିବାର ଲୋକ ଖାଇକି ବହୁତ ଖୁସି ହେଲେ ଏବଂ ମୁଁ ଅନୁଭୂତି ରେସିପି ଅନୁସରଣ କରିଥିଲି